ଭଦ୍ରକ ଜିଲ୍ଲାରେ ଚାଷ ପାଇଁ ବିଭିନ୍ନ ପ୍ରକାର ଜଳ ଉତ୍ସ ଅଛି ଯଥା ଶାଳନ୍ଦୀ କେନାଲ ଅଛି ଆଉ ହ୍ରଦଗଡ଼ ଡ୍ୟାମରୁ ମଧ୍ୟ କେନାଲ ଅଛି ଆଉ ବୈତରଣୀର ବୈତରଣୀ ନଦୀ ମଧ୍ୟ ପ୍ରବାହିତ ହେଉଛି କିଛି କୃଷକ ବୈତରଣୀ ନଦୀରୁ ପାଣି ଉଠାଇ ସେମାନଙ୍କର ଜମିରେ ପାଣି ମଡ଼ାନ୍ତି ଏବଂ ଶାଳନ୍ଦୀ କେନାଲରୁ ମଧ୍ୟ ପାଣି ବହୁତ ଜାଗାରେ ମାଡ଼େ ଏବଂ ଧାନ ଫସଲଟି ବହୁତ ଭଲ ହୁଏ କିନ୍ତୁ ସ୍ଥାୟି ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କେତେକ ଜାଗାକୁ ସେଇ ପାଣିଟି ଠିକ୍ ଭାବରେ ଯାଇପାରେ ନାହିଁ ତେଣୁ ଜମିର ଜଳ ସେଚନ ଯଦି ଦେଖିବା ଶହେ ଭାଗ ଜମିରୁ ଷାଠିଏ ଭାଗ ଜମିକୁ ଜଳ ଯାଇପାରୁଛି ଆଉ ଚାଳିଶ ଭାଗକୁ ଜମି କୁ ଜଳ ଯାଇପାରୁ ନାହିଁ ତେଣୁ ଚାଷୀ କଣ କରୁଛି ବିଭିନ୍ନ ସମୟରେ ବିଭିନ୍ନ ଋତୁରେ ସବୁ ପ୍ରକାର ଫସଲ ଉତ୍ପାଦନ କରିପାରୁ ନାହିଁ କେବଳ ମୌସୁମୀ ଋତୁରେ ଏଇ କେନାଲରେ ପାଣି ଆସିବା ଯୋଗୁଁ ସେ ଯାହା କେବଳ ଧାନ ଫସଲଟି ବଞ୍ଚାଇ ରଖୁଛି ଏବଂ ଏଇ ଧାନ ଫସଲଟି ଭଲ ହଉଛି କିନ୍ତୁ ରବି ଋତୁରେ ଆଉ ଖରା ଖରା ଖରା ଋତୁରେ ଅନ୍ୟ ଫସଲ ହୋଇ ପାରୁନାହିଁ ତେଣୁ ଜମିର ଜଳ ସେଚନ ନିହାତି ଆବଶ୍ୟକ ଏବଂ ଏଇ ଯେଉଁ କେନାଲର ମରାମତି ନିହାତି ଆବଶ୍ୟକ ଆଉ ନଦୀ ନଦୀ ପଠାର ଉନ୍ନତିକରଣ ନିହାତି ଆବଶ୍ୟକ